ସ୍ୱାସ୍ଥ୍ୟସେବା ପରିବହନ ଶିକ୍ଷା ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଦୃଷ୍ଟିକୋଣରୁ ସାଧାରଣତଃ ଗାଁମାନଙ୍କରେ ଗାଁମାନଙ୍କର ଉନ୍ନତ ଆବଶ୍ୟକ ଗାଁ ମାନଙ୍କରେ ପରିବହନ ଟ୍ରାନ୍ସପୋଟିଂ ସୁବିଧା ଆବଶ୍ୟକ ଯଦି ବା ଟ୍ରାନ୍ସପୋଟିଂ ସୁବିଧା ନ ହେଇପାରୁଛି ନିକଟରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ବା ବା ସ୍ୱାସ୍ଥ୍ୟକେନ୍ଦ୍ର ନିହାତି ଆବଶ୍ୟକ ହୋଇଥାଏ ଗାଁମାନଙ୍କରେ କାହିଁକି ନା ଲୋକମାନେ ଗାଁ ଗହଳିରେ ବହୁତ କଷ୍ଟରେ ଅତିବାହିତ କରନ୍ତି କଷ୍ଟ କହିବାକୁ ଗଲେ ବିଜୁଳି ନ ଥିବ ଗାଡ଼ି ମଟର ସୁବିଧା ନ ଥିବ ତ ସେଥିପାଇଁ କା ସ୍ୱାସ୍ଥ୍ୟକେନ୍ଦ୍ର ଯଦି ବା ଦୁ ଏକ ଗାଁ ନିକଟରେ ରହିବା ଆବଶ୍ୟକ ଯଦିବା ପରିବହନ ଅସଫଳ ହେଉଛି ବା ରାସ୍ତାଘାଟ ଭଲ ରହୁଛି ତ ଲୋକମାନେ ତାକୁ ସହଜରେ ନେଇପାରିକି ନିଜ ରୋଗୀଟି କୁ ନେଇକି ଚିକିତ୍ସାଳୟରେ ଚିକତ୍ସା କରିପାରିବେ ଏହାଦ୍ୱାରା ରୋଗୀଟିର ଜୀବନ ବଞ୍ଚି ଯାଇପାରେ ଏ ପରିବହନ ଯଦି ସୁବିଧା ନ ଥିବ ରୋଗୀଟି ଠିକ୍ ସମୟରେ ଚିକତ୍ସା ନ ପାଇ ନିଜର ପ୍ରାଣ ମଧ୍ୟ ଦେଇଥାଏ ତ ସେଥିପାଇଁକା ସାଧାରଣ ଗାଁ ଗହଳିମାନଙ୍କରେ ପରିବହନ ଓ ସ୍ୱାସ୍ଥ୍ୟ ନିହାତି ଆବଶ୍ୟକ